ପକ୍ଷୀମାନଙ୍କୁ ଘର ପଛପଟେ କିମ୍ବା ବଗିଚାକୁ ଆକୃଷ୍ଟ କରିବା ପାଇଁ ଆମେ ପକ୍ଷୀମାନେ ରହିପାରିବା ଭଳି ସ୍ଥାନ ସ୍ଥାନର ବ୍ୟବସ୍ଥା କରିବା ଆବଶ୍ୟକ ଆମ ବଗିଚାରେ ବିଭିନ୍ନ ବୃକ୍ଷ ବଡ଼ ବଡ଼ ବୃକ୍ଷ ସବୁ ଲଗାଇବା ଆବଶ୍ୟକ ଯାହାଫଳରେ ସେମାନେ ସେହି ଗଛରେ ପକ୍ଷୀମାନେ ନିଜର ବସା ବା ଘର ତିଆରି କରି ରହିପାରିବେ ଏବଂ ତାଙ୍କର କିଛି ଅସୁବିଧା ନ ହେବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିବା ଆବଶ୍ୟକ ଏହା ସହିତ ଆମ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଫଳ ଗଛ ଲଗାଇବା ଆବଶ୍ୟକ ଯାହାଫଳରେ ସେହି ପକ୍ଷୀମାନେ ଫୁଲ ଗଛ ଠାରୁ ସବୁ ମହୁ ଫୁଲ ରସ ନେଇ ନେବେ ଏବଂ ଏହା ସହିତ ବିଭିନ୍ନ ଫଳ ଗଛ ଲଗାଇଲେ ସେମାନେ ସେ ଫଳକୁ ଖାଇବେ ଏହା ସହିତ ପକ୍ଷୀମାନଙ୍କ ପାଇଁ ଶସ୍ୟ ଏବଂ ପାଣିର ବନ୍ଦୋବସ୍ତ ମଧ୍ୟ ବଗିଚାରେ କରାଯିବା ଆବଶ୍ୟକ ଯାହାଫଳରେ ପକ୍ଷୀମାନେ ସୁସ୍ଥ ରହିପାରିବେ ତାଙ୍କର ଖାଇବା ପିଇବାରେ କୌଣସି ଅସୁବିଧା ହେବ ନାହିଁ ଏବଂ ରହିବାର ମଧ୍ୟ କୌଣସି ଅସୁବିଧା ହେବ ନାହିଁ